ହଁ ହ୍ୟାଲୋ ହଁ ସୁଜାତା ହଁ ସୁଚିତ୍ରା କହୁଥିଲି ସୁଜାତା ମମତା କହୁଛ ମୋତେ ପାଟିରେ ପଶିଗଲା ଆଉ କ'ଣ କରୁଥିଲୁ ହଁ ମୁଁ ଭଲ ଅଛି ଯାହା ହେଉ ବହୁତ୍ ଦିନପରେ ଟିକିଏ ଫୋନ୍ରେ କଥା ହେଲେ ହଁ ସିଏ ଭଲ ଅଛନ୍ତି ବିଜନେସ୍ ତ କରୁଛନ୍ତି ଆଉ ଯାଇଛନ୍ତି ଆଉ ବିଜନେସ୍ରେ ଫିଲ୍ଡକୁ ଯାଇଛନ୍ତି ଘରେ ଏବେ ନାହାନ୍ତି ହଁ ସମସ୍ତଙ୍କ ଦେହ ଭଲ ଅଛି ସେ ଏବେ ସବୁ ସ୍କୁଲ୍ ଯାଇଛନ୍ତି ମୁଁ ଏବେ ଘରେ ଏକା ଅଛି ଆଉ ଦୁଇଜଣ ପରା ଆଉ ହଁ ଝିଅ ଏବେ କଲେଜରେ ପଢ଼ିଲାଣି ଆଉ ଆଉ ତୋ ଖବର କ'ଣ କହ ତୋ ପୁଅ ଝିଅ କେମିତି ଆଉ ସମସ୍ତଙ୍କ ଦେହ ଭଲ ଅଛି ଆଉ ଏବେ ପ୍ଲାନିଂ ସବୁ କ'ଣ ଅଛି ନା ସେମିତି ଘରେ ମୁଁ ଏଇ ଦଶହରାକୁ ଯାଇଥିଲି ତୋ କଥା ପଚାରୁଥିଲି କାଇଁ କେହି କିଛି ମୁଁ ଜାଣିପାରିଲିନି ତୁ ଆସିଥିଲୁ ବୋଲି ପୁଣି ତୁମ ଘରକୁ ଯାଇଥିଲି ପୁଣି ଫେରିଆସିଲି ହେଉ ହେଉ ଆଉ ମୁଁ ତୋତେ କେତେ ଖୋଜିଲି ଆଉ ଦେଖା ହେଇଥିଲେ ଭଲ ଲାଗିଥାନ୍ତା ପୁଣି ନେକ୍ସଟ୍ ଇଅର୍ରେ କେବେ ଦେଖା ହେବ ହଁ ସମସ୍ତେ ଆମେ ମିଶିକି ଯାଇଥିଲୁ ଦଶହରା ବୁଲିଲୁ ରହିଲୁ ଆସିଲୁ ଆଉ ଅନ୍ୟ ସାଙ୍ଗମାନଙ୍କ ସହିତ ଦେଖା ହେଇଥିଲା ତୋତେ ସମସ୍ତେ ମିସ୍ କରୁଥିଲେ ପୁଣି କେବେ ଆସିଲେ ଦେଖା ହେବା ସବୁ ଏଥର ଭାବିଛୁ ଗୋଟେ ଗେଟ୍ଟୁଗେଦର କରିବା ହଁ ଯାଇଥିଲି ବହୁତ୍ ସୁନ୍ଦର ବୋହୁଟେ ଭଲ ବୋହୁଟେ ହଁ ବହୁତ୍ ଭଲ ସେମାନେ ବି ତୋ କଥା ପଚାରୁଥିଲେ

ଏଥର ଗୋଟେ ଗେଟ୍ଟୁଗେଦର କରିବା ଗୋଟେ ବ୍ୟାଚ୍ ଫିଷ୍ଟ୍ କରିବା ଆଉ ତୋ ପାଖରେ ଯେଉଁ ସାଙ୍ଗମାନଙ୍କ ନମ୍ୱର ଅଛି ତୁ ସେମାନଙ୍କୁ କଲ୍ କରିବୁ ମୋ ପାଖରେ ଯେଉଁମାନଙ୍କର ନମ୍ୱର ଅଛି ମୁଁ ବି କଲ୍ କରିବି ହେଲା

ହଁ ଗୋଟେ ଯିବା ଯେ ଯେଉଁଠି ପାହାଡ଼ ଜଙ୍ଗଲ ଥିବ ଆଉ ଗୋଟେ ବହୁତ୍ ବଢ଼ିଆ ନୂଆ ଜାଗାକୁ ଯିବା ଫ୍ୟାମିଲି ନେଇକି ଯିବା ଆଉ ଏଞ୍ଜୟ୍ କରିବା ଆଉ ହଁ ମୋତେ ଖୁସି ଲାଗିଲା ଯାହା ହେଉ ଏତେଦିନ ପରେ ଦେଖା ହେଲା କଥା ହେଲା ଟିକିଏ କଥା ତୁ ହେଲୁ ଯେ ମୋତେ ଭାରି ଖୁସି ଲାଗିଲା କେମିତି ଫୋନ୍ ମନେପଡ଼ିଲା ତ ତୋ କଥା ହଠାତ୍ ମୋବାଇଲ୍ ଦେଖୁ ଦେଖୁ ଏଇ ବ୍ୟସ୍ତରେ ସବୁବେଳେ ରହୁଛିନା ମୁଁ ଆଉ ଫୋନ୍ କରିପାରୁନି ଛୁଆଙ୍କ ଛୋଟ ଛୁଆ ସେ ସ୍କୁଲ୍ ଯା ଟିଉସନ୍ ଯା ତାଙ୍କ ଭାବରେ ଵୁଝୁ ଘର କାମ ତୁ ତ ଜାଣିଛୁ ଆଉ କେତେ ବ୍ୟସ୍ତ ଆଉ ହଁ ପରା କେତେ କାମ ଆଉ ତୁ କେବେ ଆସିଲେ ଫୋନ୍ ଆଗରୁ ମୋତେ କରିବୁ ମୁଁ ଯିବି ହେଲା ଆଉ ଆଉ ଆଉ ଦୀପା ଆଉ ରିଙ୍କି କଥା ଜାଣିଛୁ ସେମାନେ ଏବେ କେଉଁଠି ତାଙ୍କ ନମ୍ୱର ମୋ ପାଖରେ ନାହିଁ ହେଉ ଠିକ୍ ଅଛି ଆଉ ହେଉ ଆଉ ଠିକ୍ ଅଛି ଆଉ ଟାଇମ୍ ହେଇଗଲାଣି ଛୁଆଙ୍କର ଆସିବା ପାଇଁ ଆଉ ପୁଣି କେତେବେଳେ କଥା ହେବା ଆଉ ହେଲା ହଉ ବାଏ ହେଲା ହେଉ